ମୁଁ ଭାରତ ଦେଶର ଓଡ଼ିଶା ରାଜ୍ୟର ଅଧିବାସୀ ଅଟେ ଓଡ଼ିଶା ରାଜ୍ୟର ଆମର ପୁରୀ ମନ୍ଦିର ପୁରୀରେ ଥିବା ଜଗନ୍ନାଥ ମନ୍ଦିର ହଉଛି ପ୍ରସିଦ୍ଧ ତାହା ଭାରତର ଚାରିଧାମରୁ ଏକ ଧାମ ପୁରୀ ଆମ ପୁରୀରେ ମହାପ୍ରଭୁ ଜଗନ୍ନାଥ ପୂଜା ପାଆନ୍ତି ଯାହାକି ବିଶ୍ୱରେ ପ୍ରସିଦ୍ଧ ଜଗନ୍ନାଥ ମନ୍ଦିର ହଉଛି ଏକ ରହସ୍ୟମୟ ମନ୍ଦିର ଜଗନ୍ନାଥ ମନ୍ଦିର ଆକର୍ଷମୟ ଜିନିଷ ରହିଛି ଏଇଥିପାଇଁ ତାର ସ୍ଥାନ ଯିବା ଉଚିତ କାହିଁକିନା ସେଇଠି ବିଭିନ୍ନ ଜିନିଷ ଆକର୍ଷମୟ ଜିନିଷ ରହିଛି ଯେଉଁଟାକି ଏକେରେ ତାଙ୍କର ଯେଉଁ ଅଛି ବାନା ବା ପତକା ଅନ୍ୟାନ୍ୟ ମନ୍ଦିରରେ ଯେତେବେଳେ ପତକା ଉତ୍ତରରୁ ଦକ୍ଷିଣକୁ ଉଡ଼େ କିନ୍ତୁ ପୁରୀ ମନ୍ଦିର ରହସ୍ୟ ତାର ଅ ବିପରୀତ ଦିଗରେ ସେ ତାର ବାନା ଉଡ଼େ ଏବଂ ପୁରୀ ମନ୍ଦିର ଜଗନ୍ନାଥ ମନ୍ଦିରରେ ଶୀର୍ଷରେ ଯେଉଁଥିବା ତାଙ୍କ ଚକ୍ର ଯେ ପୁରୀ ମନ୍ଦିର ଯେକୌଣସି ସ୍ଥାନରୁ ବା ଯେକୌଣସି କୋଣରୁ ଦେଖିଲେ ତାହା ସମ୍ମୁଖରେ ଦେଖାଗଲା ଭଳିଆ ଲାଗେ କେଉଁ ଦିଗରୁ ଜଣାପଡ଼େନି ଯେ ଆମେ ସାଇଡ଼ରୁ ଦେଖୁଛେ ବୋଲି ଯେକୌଣସି ଦିଗ ପୂର୍ବ ହଉ ପଶ୍ଚିମ ହଉ ଉତ୍ତର ହଉ ଦକ୍ଷିଣ ହଉ ଯେଉଁ ଦିଗରୁ ଦେଖିଲେ ଜଣାପଡ଼େ ଯେ ଆମେ ସମ୍ମୁଖରେ ଦେଖୁଛେ ଏବଂ ପୁରୀର ମହତ୍ତ୍ୱ ଏତେ ସବୁ ମହତ୍ତ୍ୱ ତାଙ୍କର ଯେଉଁ ଅଛି ରୋଷେଇଶାଳା ପୁରୀରେ ତାଙ୍କ ରୋଷେଇଶାଳାରେ ଉପରୁ ତଳ ପର୍ଯ୍ୟନ୍ତ ସବୁ ରୋଷେଇ କରାହଉଛି ତଳେ ତ ନିଆଁ ଦିଆହଉଛି ଚାରିଟା ପାଞ୍ଚଟା ହଣ୍ଡା ବସାହେଇଛି କିନ୍ତୁ ଏତେ ରହସ୍ୟମୟ ଜିନିଷ ଅଛି ଉପର ଆଡ଼ୁ ତାଙ୍କର ଅଭଡ଼ା ହେଇକି ଆସେ ପ୍ରଥମେ ଉପରଟା ହବ ତା ତଳଟା ଏଇ ସ୍ତର ବାଇ ସ୍ତର ତାଙ୍କର ଅଭଡ଼ା ହେଇକି ଆସେ ଏବଂ ପୁରୀ ଜଗନ୍ନାଥ ମନ୍ଦିଙ୍କର ସବୁ ଯାହା ସବୁ ମହା ସେ ମହା ତାଙ୍କର ମହାପ୍ରସାଦ ତାଙ୍କର ଚାରିଆଡ଼େ ଯେତେ ମନ୍ଦିର ସବୁ ଖାଲି ପ୍ରସାଦ କୁହାଯାଏ କିନ୍ତୁ ଜଗନ୍ନାଥଙ୍କର ପ୍ରସାଦକୁ ମହାପ୍ରସାଦ କୁହାଯାଏ ଏବଂ ସବୁକିଛି ତାଙ୍କର ମହା ଏବଂ ପୁରୀରେ ଥିବା ଅବସ୍ଥିତ ନରେନ୍ଦ୍ର ପୋଖରୀ ତାଙ୍କର ତାଙ୍କର କଥାରେ ଅଛି ନରେନ୍ଦ୍ର ପୋଖରୀ ଯିଏ ବୁଡ଼ ଦିଏ ତାଙ୍କର ପବିତ୍ରତା ଲାଭ କରନ୍ତି ଏବଂ ପୁରୀରେ ପୁରୀରେ ଆମର ମୁଖ୍ୟତଃ ମହାପ୍ରଭୁ ଜଗନ୍ନାଥ ତାଙ୍କର ଭାଇ ବଡ଼ଭଦ୍ର ଏବଂ ତାଙ୍କର ଭଉଣୀ ସୁଭଦ୍ରା ପୂଜା ପାଆନ୍ତି ଏବଂ ପୁରୀ ମନ୍ଦିରର ଚାରିପାର୍ଶ୍ୱରେ ବିଭିନ୍ନ ପ୍ରକାର ଦେବାଦେବୀର ସମ୍ମୁଖରେ ଚାରି ଚାରିପାର୍ଶ୍ୱରେ ବିଭିନ୍ନ ଦେବାଦେବୀ ରହିଛନ୍ତି ତାଙ୍କ ପାଇଁ ମଧ୍ୟ ସବୁ ସ୍ୱତନ୍ତ୍ର ମନ୍ଦିର କରାହେଇଛି ଏବଂ ତାହାକୁ ମୁଗ୍ଧ ମୁହାଁ ମନ୍ଦିର ଯେଉଁଠିକି ଗଲେ ଆମର ମନସ୍କାମନା ପୂରଣ ହୁଏ ଆଶା ଥାଏ ବା ଭରଷା ଥାଏ ଏବଂ ସେ ଜାଗା ସା ସେଇ ପୁରୀ ସ୍ଥାନକୁ ଚାଲିଗଲେ ମନ ଆବେ ଆ ଆପେ ଆପେ ବିଭିନ୍ନ ପ୍ରକାର ବିଭିନ୍ନ ପ୍ରକାର ଆଧ୍ୟାତ୍ମିକ ଶକ୍ତି ଜଣାପଡ଼େ ଏବଂ ଯାହାଫଳରେ କି ବହୁତ ଆନନ୍ଦ ଲାଗେ ଖୁସି ଲାଗେ ଏବଂ ପୁରୀର ଅଭଡ଼ା ନହେଲେ କଥାରେ ଅଛି ଅଭଡ଼ା ଯେତେ ଖାଇଲେ ବି ଯେତେ ଲୋକ ଖାଇଲେ ବି ତ ସରେ ନାହିଁ ଏବଂ ପୁରୀ ଯେତେ ପର୍ଯ୍ୟଟନ ଯେତେ ଭକ୍ତ ଯାଆନ୍ତୁ କମ ହଉ ବା ବେଶୀ ହଉ ସବୁଦିନ ସମାନ ପରିମାଣରେ ଅଭଡ଼ା କରାହୁଏ କେଉଁଦିନ ଅଧିକ ହୁଏନି କି କେଉଁଦିନ ବଳକା କମ ହୁଏନି ଏଇସବୁ ରହସ୍ୟ ଅଛି ତେଣୁ ଆମ ସମସ୍ତଙ୍କରୁ ପୁରୀକୁ ଯିବା ନିତାନ୍ତ ଆବଶ୍ୟକ